ମୁଁ ଖେଳ ଆରମ୍ଭ କରିବାଠାରୁ ଗେମ୍ ଖେଳିବାଠାରୁ ଗେମିଂ ର ସବୁ ବଦଳିଛି ଆଗରେ ଗାଁ ଗହଳିରେ ଖେଳ ଜାଣିପାରୁନଥିଲେ ଖେଳ କ'ଣ ଭଲି ଗୋଟେ ଖେଳ ବୋଲି ଜାଣିପାରୁନଥିଲେ ଲୋକଲୋଚନକୁ କେବଳ କହିଲେ ଖେଳ କହିଲେ ଗୋଟେ କ୍ରିକେଟ୍ ହିଁ ଆସୁଥିଲା ଏବେ କିନ୍ତୁ ପ୍ରାୟ ମୋବାଇଲ୍ରେ ଗେମ୍ ଆସିଲାଣି ମୋବାଇଲ୍ରେ ଆପଣ ଚେସ୍ ଖେଳିପାରିବ ମୋବାଇଲ୍ରେ କ୍ରିକେଟ୍ ଖେଳିପାରିବ ମୋବାଇଲ୍ରେ ଭଲି ଖେଳିପାରିବ ସବୁ ପ୍ରକାର ମୋବାଇଲ୍ରେ ଡମି ଯେମିତି ଆସୁଛି ଖେଳଣା ଟାଇପ୍ର ନିଜେ କରି କରି ଖେଳି ପାରିବ ଏ ମୋବାଇଲ୍ ଏ ଆସିବା ଦିନଠାରୁ ଖେଳର ପ୍ରାଧାନ୍ୟ ବଢ଼ିଯାଇଛି ଗେମ୍ର ଏବଂ ତା ସହିତ ପଡ଼ିଆର ମଧ୍ୟ ଗେମ୍ର ପ୍ରାଧାନ୍ୟ ସବୁ ବଢ଼ିଯାଇଛି ନୂଆ ନୂଆ ନିୟମ କାନୁନ୍ ଆସିଛି ଅନେକ ଲୋକ ମଧ୍ୟ ଜାଣିଗଲେଣି ଖେଳର ମହତ୍ତ୍ଵ କ'ଣ ବହୁତ କିଛି ପରିବର୍ତ୍ତନ ହୋଇଛି ଖେଳରେ ଏବଂ ଖେଳ ଆସିବା ପରଠାରୁ ସେ ଖେଳ ଆସିଲା ପରେ ଅନେକ ପ୍ରକାରର ପରିବର୍ତ୍ତନ ଘଟିଛି ଯୋଉଠିକି ନିୟମ କାନୁନ୍ଠୁ ଧରି ସବୁକିଛି ପରିବର୍ତ୍ତନ ଘଟିଛି